ଦେଖନ୍ତୁ ଆଜିର ଦିନରେ ଆଇନ ବ୍ୟବସ୍ଥାର ଶୃଙ୍ଖଳା ନାହିଁ ଆଇନ ଯାହା ପାଖରେ ପଇସା ଅଛି ତା ପାଖରେ ଆଇନ ଅଛି ଯାହା ପାଖରେ ପଇସା ନାହିଁ ତା' ପାଖରେ ଆଇନ ନାହିଁ ସବୁ ପଇସାରେ ବନ୍ଧା ଏଠି ଯଦି ଓକିଲକୁ ଯଦି ଆମେ ଯେକୌଣସି ଧର ଆମର କୌଣସି ଗୋଟିଏ କେସ୍ ହେଉଛି ଯଦି ଓକିଲକୁ ଆମେ କୌଣସି କଥା କହୁଛନ୍ତି ସେ ସାଙ୍ଗେ ସାଙ୍ଗେ ପଇସା ପଇସା ଯଦି ଦେବୁ ତାହେଲେ ତୋ କେସ୍ ଲଢ଼ିକି ଜିତେଇ ଦେବି ଯଦି ପଇସା ନଦେଇ ପାରିବୁ ଆମେ ତୋ କେସ୍ ଲଢ଼ିବୁ ନାହିଁ ଏହିସବୁ ଜିନିଷଟା ଚାଲିଛି ଏଇଠି ସରକାରୀ ଚାକିରିଆ ମଧ୍ୟ ଜଜ୍ ମାନେ ସେମାନେ ଚାକିରି କରିଛନ୍ତି ସରକାରଙ୍କଠାରୁ ପେ ବେତନ ପାଉଛନ୍ତି ଯାହାକି ଆମ ପଇସା କିନ୍ତୁ ସେମାନେ ମଧ୍ୟ ସେମାନଙ୍କର ଦାଇତ୍ୱ ଠିକ ସେ ଲିଭାଇନଥାନ୍ତି ଯାହାଦ୍ୱାରା ଆମର ଜନ ଜନସାଧାରଣ ଯେମିତିକି ଗରିବ ଲୋକଟିଏ ହେଉ କିମ୍ବା ମଧ୍ୟବର୍ତ୍ତୀ ପରିବାରର ଲୋକଟିଏ ତାର ଯଦି କୌଣସି ପ୍ରକାର କିଛି ଅସୁବିଧା ହେଉଛି ସେ ଯଦି କେସ୍ ଆକାରକୁ ଯାଉଛି ତାହେଲେ ଅଇନରେ ସେ କୌଣସି ଏତେ ସହଜରେ କୋଣସି ପ୍ରକାର ଆଇନର କ'ଣ ଆଇନର ଫାଇଦା ସେ ପାଇପାରେ ନାହିଁ ଯାହାଦ୍ୱାରା ତାକୁ ଅଲଗା ଅଧିକାଂଶ ସମୟରେ ଅଧିକ ପଇସା ଖର୍ଚ୍ଚ କରିବାକୁ ପଡ଼େ ଆଉ ଯାହା ପାଖରେ ପଇସା ଅଛି ତାକୁ ସାଙ୍ଗେ ସାଙ୍ଗେ ଓକିଲ ହେଉ ଜଜ୍ ହେଉ ସମସ୍ତେ ସପୋର୍ଟ କରନ୍ତି ଯାହାଦ୍ୱାରା ସେ କେସ୍ ଜିତି ଅନ୍ୟ ପକ୍ଷକୁ ଦୁର୍ବଳ କରିଦେଇଥାଏ ସେଥିପାଇଁ ମାନେ ଯୋଉଁଠି ନ୍ୟାୟ ଅଛି ସେଇଠି ନ୍ୟାୟ ଜାଗାରେ ନ୍ୟାୟ ଯାଗା ପାଇଁ ଓକିଲମାନେ ପଛାଇ ଦୁର୍ନୀତି ହେଉଛି ସେ ସେହି ଆଡ଼କୁ ଆଡ଼େଇଥାନ୍ତି